ହ୍ୟାଲୋ ହ୍ୟାଲୋ ହଁ ସାର୍ ନମସ୍କାର ଯେ ସାର୍ ଆପଣଙ୍କ ନମ୍ବର୍ ପାଇଥିଲି ଟିକେ ମୁଁ ଆପଣ ଭଲ୍ ଟ୍ରିଟମେଣ୍ଟ୍ କରୁଛନ୍ତି ହେଲେ କ'ଣ କ'ଣ ଫ୍ୟାସିଲିଟି ଅଛି ସାର୍

ବୋଲେ ଆଚ୍ଛା ଆଚ୍ଛା ବୋଲେ ମିଡ଼ିଲ୍ ପରିବାର ଅଛନ୍ତି ନ ସାର୍ ସେଥିରଲାଗି ଟିକେ ଆପଣଙ୍କୁ ପଚରାଉଛି ଆଉ କିପରି ଭାବରେ ଟ୍ରିଟମେଣ୍ଟ୍ ହେଉଛି କେତେ ଘଣ୍ଟାରୁ କେତେ ଘଣ୍ଟା କ'ଣ ସନଡ଼େରେ ଖୁଲା ହେଉଛି କି ବନ୍ଦ ଅଛି କେ କେ କେତୋଟି ଡକ୍ଟର୍ ଅଛନ୍ତି ସାର୍ ଭଲ ଭଲ୍ ଭାବରେ ଟ୍ରିଟ୍ମେଣ୍ଟ୍ କରୁଛନ୍ତି ଟିକେ ଆପଣଙ୍କୁ ଯୋଗାଯୋଗ କରିପାରୁଛି ସାର୍ ବୋଲେ ଆପଣଙ୍କ ଷ୍ଟାଫ୍ ଯେନ୍ ରହିଛନ୍ତି ଠିକ୍ ଭାବରେ କରୁଛନ୍ତି କି ହେନ୍ତା କରୁଛନ୍ତି ଅବହେଲା ହେଉଛନ୍ତି ସାର୍ ଠିକ୍ ହେଉଛନ୍ତି ବ୍ଳଡ଼୍ ଟେଷ୍ଟ୍ ପଇସା ଲାଗୁଛି କି ପୁରା ଫ୍ରି ଏଇଟା ବି ପୁରା ମାଗଣା ବୋଲେ ଗମେଣ୍ଟ୍ ତରଫରୁ କି କେମିତି ଠିକ୍ ଭାବରେ ହେଉଥିବାରୁ ମୁଁ ଯିବାକୁ ଚାହୁଁଛି ଟିକେ ଆପଣଙ୍କ ପାଖକୁ ଠିକ୍ ସୁବିଧା ସୁବିଧା ହେଇ ପାରିବ କି ଟ୍ରିଟ୍ମେଣ୍ଟ୍ କର୍ବା କି ବୋଲେ ଭଲ ଭାବରେ ଆପଣଙ୍କ ଯେ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କୁ କଲ୍ କଲେ ରିସିଭ୍ କରି ପାରିବେ କି ବୋଲେ ଆମ୍ବୁଲାନ୍ସ୍ ରାତି ରାତି ରାତି ଯେତେବେଳେ ବି ଯେକୌଣସି ସମୟରେ ବି କଲ୍ କଲେ ବି ହଁ ସାର୍ ଆଉ କ'ଣ କହୁଥିଲି ବୋଲେ ଟିକେ ଡେଟ୍ କ'ଣ କହିଲେ ସାର୍

ଠିକ୍ ଅଛି ସାର୍ ରଖୁଛି